ଭାରତୀୟ ଚଳଚ୍ଚିତ୍ରରୁ ଆମ୍ଭେମାନେ ଭାରତର ସଂସ୍କୃତି ବିଷୟରେ ଜାଣିପାରୁ ଏହା ଆମକୁ ସାମାଜିକ ଶିକ୍ଷା ଦେଇଥାଏ ମୁଁ ପାରିବାରିକ ଚଳଚ୍ଚିତ୍ରକୁ ଭଲ ପାାଏ ମୋର ପ୍ରିୟ ଅଭିନେତା ମିହିର୍ ଦାସ ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ମୋତେ ଭଜନ ଭଲ ଲାଗେ ଭିକାରୀ ବଳ ଗୀତ ଶୁଣିବାକୁ ମତେ ବହୁତ ଭଲ ଲାଗେ